ମୁଁ ସେଇ ପାଞ୍ଚଟା ତାରିଖ ମନେରଖିପାରିବି ଯେମିତିକି ଛଅ ଦୁଇ ଦୁଇ ହଜାର ତେଇଶି ନଅ ପାଞ୍ଚ ଦୁଇ ହଜାର ତେଇଶି ଦଶ ଦଶ ଦୁଇ ହଜାର ତେଇଶି ଏଗାର ବାର ଦୁଇ ହଜାର ତେଇଶି ଏକ ଦୁଇ ଦୁଇ ହଜାର ଚବିଶି